ହ୍ୟାଲୋ ଭାଇ ଆପଣ ଓଲାରୁ କହୁଛନ୍ତି ତ ହଁ ହଁ ନାଇଁ ଆମର ଗୋଟେ ଟ୍ରିପ୍ରେ ଯିବାର ଥିଲା ମାନେ ପୁରୀ ଯିବାର ଥିଲା ତ ଆମେ ତ ଆପଣଙ୍କ ଡେଲି କଷ୍ଟମର୍ ତେଣୁକରିକି ଆପଣଙ୍କୁ କଲ୍ କଲି ଯିବା ପାଇଁ ପରିବାର ସହିତ ସମସ୍ତେ ଯିବୁ ତେଣୁକରିକି ଅଁ କାଲି ଯିବାର ଥିଲା ସକାଳୁ ସେଥିପାଇଁ ଆପଣଙ୍କୁ କଲ୍ କରିଥିଲି ହଁ ଆଜ୍ଞା ଆଜ୍ଞା ଆଜ୍ଞା ହୁଁ ହୁଁ ହଁ ସମସ୍ତେ ଯିବୁ ପାଞ୍ଚଜଣ ଭଳିଆ ଯିବୁ ଆଉ କେତେ କ'ଣ ରେଟ୍ ନେଉଛନ୍ତି ଟିକିଏ କହିଥିଲେ ଆମେ ଦେଖିଥାନ୍ତୁ

ଆପଣ ଏତେ ରେଟ୍ କ'ଣ କହୁଛନ୍ତି ଆମେ ତ ଆପଣଙ୍କର ଡେଲି କଷ୍ଟମର୍ ନା ମାନେ ଡେଲି ତ ହଁ ହଁ ଆଜ୍ଞା ଆଜ୍ଞା ହଁ ଡେଲି କଷ୍ଟମର୍ ଆଜ୍ଞା ସବୁବେଳେ ତ ନେଉଛୁ ଆପଣ ଯଦି ଏଁ ଏମିତି ରେଟ୍ କରିବେ ତାହାଲେ ଆଉ ନେକ୍ସ୍ଟ୍ ଟାଇମ୍ ପୁଣି ଆପଣଙ୍କଠାରୁ ଆଉ ନେବୁ କି ତେଣୁକରି ଆପଣ କେତେ କହୁଛନ୍ତି ଟିକିଏ ଠିକ୍ ରେଟ୍ଟା କୁହନ୍ତୁ ଆଜ୍ଞା ହୁଁ ହୁଁ ହୁଁ ନାଇଁ ଏଠିକା ରେଟ୍ କମ୍ ଅଛି ନାଁ ତ ଆପଣ ଟିକିଏ ଅଧିକ କହୁଛନ୍ତି ତେଣୁକରିକି କହିଲି ଆପ୍ ମୁଁ ଡେଲି କଷ୍ଟମର୍ ଯେହେତୁ ହଁ ଆଜ୍ଞା ହୁଁ ହୁଁ ହୁଁ ଆଜ୍ଞା ଆଜ୍ଞା ଟିକିଏ କମ୍ କରିବେ ଆଉ କ'ଣ କରିବା ଡେଲି କଷ୍ଟମର୍ ଯେହେତୁ ଆପଣଙ୍କୁ ସେଥିପାଇଁ କହିଲି

ହୁଁ ହୁଁ ହୁଁ ହଁ ପୁରୀ ଯିବାର ଅଛି ଆମେ ତ ଜାଣିନୁ ଯାଗା ବିଷୟରେ କ'ଣ କେଉଁଠିକି ଆପଣ ଆମକୁ ନେବେ ଆ କେଉଁଠି କ'ଣ ଟିକିଏ ବୁଲେଇବା କଥା ଆପଣ ମାନେ ତ ଜାଗା ବିଷୟରେ ଜାଣିଥିବେ ଅଧିକା ଆମଠାରୁ ତ ବୁଲେଇକି ଆଣିବେ ଆଉ କେତେ କ'ଣ ନେବେ ଏ ଟିକିଏ ଠିକ୍ ରେଟ୍ଟା ଭାଇ କୁହନ୍ତୁ ତା'ପରେ ଯାଇକି ଯାହା ଆଉ ଆଜ୍ଞା ହୁଁ ହୁଁ ଆଉ ଟିକିଏ କାଟୁନାହାଁନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହୁଁ ହୁଁ ହଁ ଟିକିଏ କାଟନ୍ତୁ କାଟିଲେ ଯାଇକି ଭଲ ହବ ଆ ଯେହେତୁ ଆମେ ଡେଲି କଷ୍ଟମର୍ ତେଣୁକରିକି କହୁଛି ନହଲେ ତ ଆମେ ଅଲଗା ଆଡ଼େ ବୁଝିଥାନ୍ତୁ ମୁଁ ନହଲେ ଆପଣଙ୍କୁ କ'ଣ ପାଇଁ କହିଲି

ହୁଁ ହୁଁ ହୁଁ ହଁ କାଲି ସକାଳୁ ଭୋରୁ ବାହାରିବୁ ଆପଣ ଆସିକି ଗାଡ଼ି ଲଗେଇଦେବେ ହଁ ହଁ ଆଉ ତେଲ ପଇସାଟା ତ ଆମେ ଦେବୁ ହିଁ ହାତରୁ ଆପଣ ଖାଲି ଆଉ ଚାର୍ଜଟା ନେବେ ଖାଲି ଗାଡ଼ିର ବାସ୍ ସେତିକି ହିଁ କହିବେ ଆଜ୍ଞା ହୁଁ ହୁଁ ଆଜ୍ଞା ଆଜ୍ଞା ହଁ ଆଜ୍ଞା ଆଜ୍ଞା ହଉ ଭାଇ କାଲି ସକାଳେ ଆସିକି ପହଞ୍ଚିଯିବେ ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି